ଅନ୍ଧବିଶ୍ୱାସ ଭୁତ ପ୍ରେତ ଡାହାଣୀ ଚିରୁଗୁଣି ଏଥିସବୁ ଘିନିକରି ଯେନ୍ତାକି ଲୋକମାନେ କହିସନ୍ ବରଗଛେନ୍ ଦେବ୍ତା ଅଛି ସେ ପାଖ୍କେ ଗଲେ ଆଙ୍କେ ଦେବତା ଲାଗ୍ବା ଆଙ୍କେ ଖାଇଦେବା ବାଲ୍ ଖୋଲା କରିନେଇ ଚାଲ ହେ ବାଗକେ୍ ନେଇଯାଅ ଏ ସବୁ ଜିନିଷ୍ ଆମର୍ ଅଞ୍ଚଲମାନକେ୍ ନେଇକେ ପୁରା ଦୃଢ଼ବିଶ୍ୱାସ ରହିଯାଇଛି ଯେନ୍ତା କି ପଥର ଗୋଟେଇନେ ଆମେ ଯଦି ସିନ୍ଦୁର ଲଗେଇଦେନୁ ଆମେ ଧୁପକାଠି ଲଗେଇଦିନୁ ମାନେ ଏଇନେ ଭଗବାନ ବାସ କରୁଛନ୍ ମନ୍ଦାର ଫୁଲ୍ ହୋଉ କି ୟାର କିଛି ମାନେ କଲା କପଡ଼ା କି ଲାଲ କପଡ଼ା ଯଦି ଦେଇଦିନୁ ମାନେ ଅଛି ମାନେ ଭୁତ ପ୍ରେତ ଅଛି ଚୁଡ଼ି ଚୁଡ଼ା ପକେଇ ପୁକା ଦେନୁ ସେଇଟା ହେଉଛେ କି ଅନ୍ଧବିଶ୍ୱାସ ଯେନ୍ଟା କି ଆମର ଏବେ ବି ଆମ ଅଞ୍ଚଳମାନକେ ଦୃଢ଼ ବିଶ୍ୱାସ ରହିଛି ଆର୍ ସମସ୍ତେ ବିଶ୍ୱାସ ବି କରୁଛନ୍